କୋଡ଼ିଏ ଦଶ ଦୁଇହଜାର ତେଇଶି ଏକତିରିଶି ବାର ଦୁଇହଜାର ଏକୋଇଶି ଆଠ ଆଠ ଦୁଇହଜାର ଏକୋଇଶି ଦୁଇ ଦୁଇ ଦୁଇ ହଜାର କୋଡ଼ିଏ ଚଉଦ ଚାରି ଦୁଇହଜାର ତେଇଶି